ଖେଳ ସମୟରେ ଯଦି କୌଣସି ବ୍ୟକ୍ତି ଆହତ ହୁଏ ପଡ଼ିଆଠାରୁ ତିନିଶହ ମିଟର ବ୍ୟବଧାନରେ ପ୍ରାଥମିକ ଚିକିତ୍ସାଳୟ ଅଛି ଗମନାଗମନ ପାଇଁ ଭଲ ରୋଡ଼ ଅଛି ଗାଡ଼ି ବି ସବୁ ସମୟରେ ମିଳିପାରିବ ଆଭେଲେବୁଲ ଅଛି ଗାଡ଼ି ମିଳିପାରିବ ଯଦି କୌଣସି ବ୍ୟକ୍ତି ସେଠି ଆହତ ହୁଏ ଅସୁସ୍ଥ ହେଇଯାଏ ତା'ହେଲେ ତାକୁ ଆମେ ପାଖରୁ ଗାଡ଼ି ଡାକି ସଙ୍ଗେ ସଙ୍ଗେ ତତ୍କାଳୀନ ସେବା ପାଇଁ ଆମେ ପ୍ରାଥମିକ ଚିକିତ୍ସାକୁ ନେଇପାରିବା ଏସବୁର ସୁବିଧା ଅଛି ସେଠି ଆଉ ସେଠି ବି ଡକ୍ଟର ବି ଚବିଶି ଘଣ୍ଟା ଆଭେଲେବୁଲ ରୁହନ୍ତି ଆମେ ସେଠି ତାଙ୍କୁ ଟ୍ରିଟମେଣ୍ଟ ଦେଇପାରିବା ଏମିତିକି ଆମ୍ବୁଲାନ୍ସ ସୁବିଧା ବି ଅଛି ଆମ୍ବୁଲାନ୍ସ ଜରିଆରେ ମଧ୍ୟ ଆମେ ଯାଇପାରିବା ରୋଡ଼ର ସୁବିଧା ଅଛି ପ୍ରାଥମିକ ଚିକିତ୍ସାଳୟ ବି ଅଛି ରାସ୍ତା ବି ଭଲ ଅଛି ସବୁ ସୁବିଧା ଅଛି ଆମେ ଯାଇପାରିବା